ଆମ ଅଞ୍ଚଳର ଅପରାଧ ବହୁମାତ୍ରାରେ ବହୁମାତ୍ରାରେ ହେଉଛିି କାରଣ ଆମ ଅଞ୍ଚଳର ପ୍ରମୁଖ ଆମ ଅଞ୍ଚଳର ଲୋକେ ହେଉଛନ୍ତି ଅଶିକ୍ଷିତ ନିରକ୍ଷରତା ଦରିଦ୍ର୍ୟ ଯେଉଁମାନେ କିି ଦିନମଜୁରୀ କରି ହୋଇଛନ୍ତି ଯାହାଦ୍ୱାରା ସରକାର ସରକାରୀ ହଉ ବା ବେସରକାରୀ ହଉ ସମସ୍ତେ ଏହି ଆମ ଅଞ୍ଚଳ ପ୍ରତି ଏହି ଦ୍ରାରିଦ୍ର୍ୟ ପ୍ରତି ହୀନ ଦୃଷ୍ଟିରେ ଦେଖି ତାଙ୍କୁ ଅପରାଧ କରିଥାନ୍ତି ଏହି ଆମ ଅଞ୍ଚଳର ଲୋକମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ସରକାରୀ କ୍ଷେତ୍ରରେ ହେଉ ବା ବେସରକାରୀ କ୍ଷେତ୍ରରେ ହେଉ ସବୁ କ୍ଷେତ୍ରରେ ସେମାନେ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସେମାନଙ୍କୁ ସବୁକିଛିରେ ସବୁକିଛିରେ ସମସ୍ୟା ଦେଖା ଦେଇଥାଏ କାରଣ ଆମ ଅଞ୍ଚଳ ସେତିକି ଶିକ୍ଷିତ ନୁହେଁ ସେଥିପାଇଁ ଏଇ ଅଞ୍ଚଳ ବିକଶିତ ହେଉନାହିଁ କାରଣ ଏଥିରେ ଭଲ ଶିକ୍ଷା ମଧ୍ୟ ହେଉନାହିଁ ମାନେ ଟିକେ ଶିକ୍ଷିତ ସେମାନେ ହିଁ ଏହି ଅଶିକ୍ଷିତ ବ୍ୟକ୍ତିକୁ ତାପରେ ଅଛି ଦାରିଦ୍ର୍ୟର କାରଣରୁ ସେମାନେ ସରକାରୀ ରାସ୍ତା ବେସରକାରୀ ଶିକ୍ଷିତମାନଙ୍କ ସହ କଥା ମଧ୍ୟ କହିପାରନ୍ତି ନାହିଁ କଥା ମଧ୍ୟ କହିପାରନ୍ତି ନାହିଁ ସେମାନଙ୍କୁ ସମସ୍ତେ କିଛି ହୀନ ଦୃଷ୍ଟିରେ ରଖିଥାନ୍ତି ଅଞ୍ଚଳର ବିକାଶ ହେବାକୁ ହେଲେ ମଣିଷ ପ୍ରଥମେ ଶିକ୍ଷିତ ହେବା ଦରକାର ସେ ଶିକ୍ଷିତ ହେଲେ ନିଜ ପୂର୍ବ ପିଢ଼ିକୁ ମଧ୍ୟ ଶିକ୍ଷିତ କରିପାରିବ ଆମ ଅଞ୍ଚଳରେ ଅପରାଧର

ଶିକାର ହେଉଛନ୍ତି ଦାରିଦ୍ର୍ୟ କାରଣରୁ